ହ୍ୟାଲୋ ପ୍ରଫୁଲ ସାର୍ କହୁଛନ୍ତି ଇଭେଣ୍ଟ୍ ପ୍ଲାନର୍ ଆଜ୍ଞା ମୁଁ ବୋରିଗମାରୁ କହୁଥିଲି ଆଜ୍ଞା ଆମ କଲେଜରେ ଗୋଟେ ପ୍ରୋଗ୍ରାମ୍ ହେବ ବୋଲି କି ଆଜ୍ଞା ଆମର ପିଲାମାନେ ଆସିବେ ମୋ ସାଙ୍ଗ ସାଥି ଯିଏ ସାର୍ ତିନି ଶହ ପାଖାପାଖି ପିଲା ଆସିବେ ଆଜ୍ଞା ଆମେ ଗୋଟେ ଭୋଜି କରିବୁ ଆଉ ସାର୍ ଡିଜେ ଫିଜେ ବାଜିବେ ଛୁଆ ଟିକେ ଏଞ୍ଜୟ କରିବେ ବୁଝିଲେ କି ଆଜ୍ଞା ସେଇଥି ପାଇଁ ଆପଣଙ୍କୁ ଫୋନ୍ କରିଥିଲି ଆଉ ଆପଣଙ୍କର କ'ଣ ପ୍ଲାନିଂ ସବୁ ଅଛି ଟାଇମ୍ ସାର୍ ଏହି ସନ୍ଧ୍ୟା ଚାରିରୁ ରାତି ଆଠ ଆଉ

ଆଜ୍ଞା ଟିଫିନ୍ ମେନ୍ୟୁ ଦୁଇଟା ହେବ ଆଜ୍ଞା ଟିଫିନ୍ ଆପଣଙ୍କର କ'ଣ ଅଛି ମେନ୍ୟୁରେ ଆଜ୍ଞା ଟିଫିନ୍ ଦହିବରା ମିଠା ବରା ଚପ୍ ନିମିକି ତା'ପରେ ମିଠା ଆଇଟମ୍ ପ୍ରାୟ ସବୁ ଆଇଟମ୍ ମିଠା ଲସି ଆଜ୍ଞା ଏତିକି ଆଉ ମିଲସ୍ ଉପରେ ଆମର ଯେମିତି ରୁଟି ଲଚ୍ଛା ପରଠା ତା'ପରେ ପ୍ଲେନ୍ ଡାଲମା ଚିକେନ୍ ପକୋଡ଼ା ମଟନ୍ ତା'ପରେ ଚିଲି ପନିର୍ ଆଉ ଫ୍ରାଏଡ଼ ରାଇସ୍ ଆଉ ଖଟା କ୍ଷୀରି ପାମ୍ପଡ଼ କାକୁଡ଼ି ସାଲାଡ଼ ଆଉ ଏତିକି ଆଉ ସାର୍ ଚିକେନ୍ ପକୋଡ଼ା କହିଲି ବା

ଆଜ୍ଞା ଆଉ ଗୋଟେ ଷ୍ଟେଜ୍ ସାର୍ ହେବ

ସାର୍ ଆଉ ଟିକେ କମାଇ କି କହୁ ନାହାଁନ୍ତି ଆମେ ସାର୍ ଆପଣଙ୍କର ରେଗୁଲାର କଷ୍ଟମର ମୁଁ ସାର୍ ଡିସକାଉଣ୍ଟ ଟିକେ ଦିଅନ୍ତୁ ଷ୍ଟୁଡ଼େଣ୍ଟ ପିଲା ଆମେ ସାର୍ ଟିକେ ଡିସକାଉଣ୍ଟ ଦିଅନ୍ତୁ ହଁ ଆଜ୍ଞା ଆଜ୍ଞା ସାର୍ ଆପଣ ଟିକେ ଆସିକି ଆମ ଯାଗାଟା ଦେଖି ଦେଲେ ସାର୍ ଭଲ ହୁଅନ୍ତା

ହଁ ସାର୍ ଆପଣ ଆସି ଯାଗାଟା ଦେଖି ଦେଲେ ଭଲ ହୁଅନ୍ତା ଯାଗାଟା ଦେଖି ସାରିଲାପରେ କଥାବାର୍ତ୍ତା ହେବା ଆଉ ସାର୍ ଆପଣ ଟିକେ ଆସି ଦେଖି ଦିଅନ୍ତୁ ଭଲ ହେବ